ଫଟୋଗ୍ରାଫି ଏକ ବୃତ୍ତିଗତ ଶିକ୍ଷା ଅଟେ ଏହା ଜୀବନ ଜୀବିକାରେ ବହୁତ ସାହାଯ୍ୟ କରିଥାଏ ଫଟୋ ଉଠେଇଲେ ବହୁତ ଖୁସି ମଧ୍ୟ ଲାଗିଥାଏ ଏବଂ ଏଇ ଫଟୋ ଉଠେଇବା କାମକୁ ଆମେ ରୋଜଗାର ମାଧ୍ୟମରେ ବନେଇପାରିବା ଯେଉଁମାନେ ଫଟୋ ଉଠାଇବାକୁ ପସନ୍ଦ କରନ୍ତି ମୁଁ ସେମାନଙ୍କୁ ପରାମର୍ଶ ଦେବି ଯେ ଫଟୋ ଉଠାଇଲେ ସେମାନଙ୍କର ଭବିଷ୍ୟତରେ ବହୁତ କାମରେ ଆସିବ ସେମାନେ ଏହାକୁ ରୋଜଗାରର ମାଧ୍ୟମ କରିପାରିବେ